ଆଧୁନିକ ଦୁନିଆରେ ଓଡିଆ ଭାଷା ବିଭିନ୍ନ ପ୍ରକାରର ଆହ୍ଵାନର ସମ୍ମୁଖୀନ ହେଉଛି ଯେମିତିକି ଆମର ସବୁଜିନିଷ ହିନ୍ଦୀରେ ବା ଇଂଲିଶରେ ଦେଉଛି ମୋବାଇଲରେ ହେଉ ଟିଭିରେ ହେଉ ଆମର ଆମର ଇଣ୍ଟରନେଟ ମାଧ୍ୟମରେ ହେଉ ଦେଉଛି ଯାହା ଫଳରେ ଓଡ଼ିଆ ଭାଷା ଟିକେ ତଳକୁ ଚାଲି ଯାଉଛି ବେଶି ଆଧୁନିକ ଯୁଗରେ ଇଂଲିଶ ମିଡ଼ିୟମ ସ୍କୁଲ ବାହାରିଛି ଯାହା ପାଇଁ ପିଲାମାନେ ବେଶି ଇଂଲିଶ ମିଡ଼ିୟମରେ ପାଠ ପଢ଼ିଲେ ଓଡ଼ିଆ ଭାଷାକୁ ଏତେ ପ୍ରାଧାନ୍ୟ ଦେଉ ନାହାନ୍ତି ଆମର ନ୍ୟୁଜ ପଢ଼ିଲା ବେଳେ ଲୋକ ନ୍ୟୁଜ ରିପୋର୍ଟର ମାନେ ମଧ୍ୟ ଇଂଲିଶ ୱାର୍ଡ଼ ବ୍ୟବହାର କରୁଛନ୍ତି ଯାହା ପାଇଁ ଆମର ଓଡ଼ିଆ ଓଡ଼ିଆ ଭାଷା ଟିକେ ତଳକୁ ତଳକୁ ଚାଲିଯାଉଛି ଆମର ଯଦି ଓଡ଼ିଆ ଓଡ଼ିଆରେ ପିଲାମାନେ ପାଠ ପଢ଼ନ୍ତେ ଓଡ଼ିଆ ସବୁ ଜିନିଷ ଓଡ଼ିଆରେ ହିଁ ହୁଅନ୍ତା ତେଣୁ ବହୁତ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି